ଆମ ଘରେ ସନ୍ଧ୍ୟା ସମୟରେ ଭଜନ ଆଳତୀ କଲାବେଳେ ସେହି ସମୟରେ ମୁଁ ଭଜନ ଗୀତ ଗାଏ ଏବଂ ଆମ ଗାଁର ପୋଗ୍ରାମ ହେଲେ ମୋତେ ଏଠିକାର ଲୋକମାନେ ଡାକନ୍ତି ଯେମିତିକି ମଙ୍ଗଳାଙ୍କ ଭଜନ ଗୀତ ଜଗନ୍ନାଥଙ୍କ ଭଜନ ଗୀତ ମା ତାରିଣୀଙ୍କ ଭଜନ ଗୀତ ଏହିସବୁ ଗାଏ ଏସବୁ ଗୀତ ଶୁଣିକି ସବୁ ଲୋକମାନେ ଖୁସି ଆଉ ଆନନ୍ଦିତ ହୁଅନ୍ତି ସବୁ ଗୀତ ମୋତେ ବହୁତ ଭଲ ଲାଗେ ଗାଇବା ପାଇଁ